ହ୍ୟାଲୋ ଆପଣ ମାଁ ମଙ୍ଗଳା ରେଷ୍ଟୁରାଣ୍ଟରୁ କହୁଛନ୍ତି କି ଆଜ୍ଞା ହଁ ମୋର ଖାଦ୍ୟ ଅର୍ଡ଼ର କରିବାର ଥିଲା ଆପଣଙ୍କ ରେଷ୍ଟୁରାଣ୍ଟ କେତେ ସମୟରୁ କେତେ ସମୟ ଯାକେଁ ଚାଲୁ ରହୁଛି ମୁଁ ସକାଳ ଛଅଟାରେ ଖାଦ୍ୟ ଅର୍ଡ଼ର କରିପାରିବି କି ୟା ପରେ ରାତି ଦଶଟାରେ ବି ମୋର ଅର୍ଡ଼ର କରିବାର ଅଛି ଅର୍ଡ଼ର କରିପାରିବି କି ଆପଣଙ୍କର ଅର୍ଡ଼ର କରିବା ପାଇଁକି ମୋତେ ଯିବାକୁ ପଡ଼ିବ ନା ଆପଣଙ୍କର ପିଲା ମୋତେ ଆଣି ପହଞ୍ଚାଇ ଦେବ ଏଥିପାଇଁ ଅଲଗା ଆପଣ ପଇସା ନେବେ କି ନା ସେହି ଖାଦ୍ୟ ପଇସାରୁ ଆପଣଙ୍କର ଅର୍ଡ଼ର ପାଇଁ କରିଥିବା ଖାଦ୍ୟରୁ ହିଁ ଆପଣ ସେହି ପଇସା ପାଇଯିବେ